ସନ୍ତୋଷ ଟ୍ରାଭେଲ୍ ଏଜେନ୍ସି ଆଜ୍ଞା କୁହନ୍ତୁ କେଦାରନାଥ ଯିବାର ଥିଲା ଓକେ କେତେଜଣ ଯିବେ ଆଜ୍ଞା ଆଉ କେବେ ପ୍ଲାନ୍ ଅଛି ଓକେ ମାନେ କାଲି ଯିବେ ନା ସାତ ଦିନ ରହିବେ ଖାଲି ଆଜ୍ଞା ଖାଲି କେଦାରନାଥ ଯିବେ ନା ଅଲଗା କିଛି କୁଆଡ଼େ ପ୍ଲାନ୍ ଅଛି ଯିବା ପାଇଁ ଯେମିତିକି ନୃସିଂହନାଥ ଆଜ୍ଞା ଓକେ ସାର୍ ତ ଆପଣଙ୍କର ପାଞ୍ଚରୁ ସାତ ଦିନ ପାଞ୍ଚରୁ ସାତ ଦିନ ଟାର୍ଗେଟ୍ ରଖୁଛନ୍ତି ଯିବା ଆସିବା ପାଇଁ ଆଉ ଆପଣଙ୍କର କେତେ ଜଣ ମେମ୍ବର୍ ଟୋଟାଲ୍ ଛଅ ଜଣ ହେଲେ ସାର୍ ଆପଣଙ୍କୁ ଗୋଟେ ବୋଲେରୋ ନେଇଗଲେ ହୋଇଯିବ ଠିକ୍ ଅଛି ଆଜ୍ଞା ତ କାଲି ଡେଟ୍ରୁ ଆମେ ଷ୍ଟାର୍ଟ୍ କରିବା କହୁଛନ୍ତି ଓକେ ତ କାଲି କେତେବେଳେ ଆପଣ ଆପଣଙ୍କର କେଉଁ ଏରିଆ ସାର୍ କେଉଁ ଏରିଆରୁ ଯିବେ ଷ୍ଟାର୍ଟ୍ ଆଜ୍ଞା ଭୁବନରୁ କେଦାରନାଥ ଓକେ ତ ଆମେ ଠିକ୍ ଅଛି କେତେବେଳେ ବାହାରିବେ ଆପଣ ପ୍ଲାନିଂ କେତେଟାରୁ ଅଛି ସାର୍ କୁହନ୍ତୁ ଦିନ ନଅଟାରେ ଆମେ ଏଠୁ ବାହାରିଯିବା ସେଠିକି ଓକେ ଠିକ୍ ଅଛି ସାର୍ ଆପଣ ଗୋଟେ ସାର୍ ମୋତେ କହିପାରିବେ କି ଆପଣ ଯେତିକି ଯେଉଁ ଛଅ ଜଣ ଯିବେ ତ ଆପଣଙ୍କର ଯଦି କିଛି ଇନ୍ସିଡେଣ୍ଟ୍ ହୁଏ କିଛି ପ୍ରୋବ୍ଲେମ୍ ହୁଏ ସେଇଟା ଆପଣଙ୍କର ରିସ୍କ୍ ରହିବ ଯଦି କିଛି ଇନ୍ଡ଼ିସିପ୍ଲିନ୍ କେସ୍ ହୁଏ ତ ଠିକ୍ ଅଛି ସାର୍ ଓକେ

ଦେଖନ୍ତୁ ଏତେ ବାଟ ରୁଟ୍ ଯେହେତୁ ହେଉଛି ଦୁଇ ଜଣ ଡ୍ରାଇଭର୍ ଆପଣଙ୍କର ଯିବେ ଆମର ଓକେ କାହିଁକି ନା ଗୋଟେ ଜଣେ ଡ୍ରାଇଭର୍ କନ୍ଷ୍ଟାଣ୍ଟ୍ ଚଲାଇ ପାରିବନି ଗାଡ଼ି ତ ଆମେ ଏତେ ଦୂର ଯେହେତୁ ହେଉଛି ଦୁଇ ଜଣ ଡ୍ରାଇଭର୍ ରଖିବୁ ଆଉ ଆପଣ ଛଅ ଜଣ ଟୋଟାଲ୍ ହେବେ ଆଠ ଜଣ ଗୋଟେ ବୋଲେରୋରେ ଆଠ ଜଣ ଗଲେ ଲେଗାଲ୍ କିଛି ପ୍ରୋବ୍ଲେମ୍ ହେବନି ତ ଆପଣ ବି କମ୍ଫର୍ଟେବଲ୍ରେ ଯାଇପାରିବେ ତ ସାର୍ ପର୍ ଡେ' ହିସାବରେ ଯେତିକି କିଲୋମିଟର୍ ରନିଙ୍ଗ୍ ହେବ ଆପଣ କିଲୋମିଟର୍ ଦେବାକୁ ଚାହିଁବେ ନା ଡାଇରେକ୍ଟ୍ ବୁକିଂ କରିଦେବେ ଯେତିକି ଆପଣ ମୁଁ ଆପଣଙ୍କୁ ଯେଉଁ ରେଟ୍ କହିବି ଆପଣ ସେହି ରେଟ୍ ଦେବେ ଆପଣଙ୍କୁ କେଉଁଟା କମ୍ଫର୍ଟେବଲ୍ ଲାଗୁଛି କିଲୋମିଟର୍ ପିଛା ସାର୍ ବୋଲେରୋ ଏବେ ଷୋହଳ ଟଙ୍କା ନେଉଛି ଆଉ ତ ସାର୍ ପର୍ ଡେ ' ପର୍ ଡେ' କୋଡ଼ିଏ ହଜାର କିଲୋମିଟର୍ ହିସାବରେ ଠିକ୍ ଅଛି ସାର୍ ଆପଣ କିଛି ମୋତେ ଆଡ଼୍ଭାନ୍ସ୍ କରିଦିଅନ୍ତୁ ଆପଣ କିଛି ଆଡ଼୍ଭାନ୍ସ୍ କରିଦେଲେ ବୁକ୍ଟା କନ୍ଫର୍ମ୍ ହୋଇଯିବ ସାର୍

ସାର୍ ଦେଖନ୍ତୁ ଆମର ଗାଡି ଡ୍ରାଇଭର୍ ସିଟିଙ୍ଗ୍ ଗୋଟେ ତା ସାଇଡ଼୍ରେ ଗୋଟେ ମଝିରେ ସାର୍ ଚାରି ଜଣ ପଛରେ ଚାରି ଜଣ ଆଜ୍ଞା ଲଗେଜ୍ ପାଇଁ ଉପରେ ଲଗେଜ୍ ଉପରେ ବକେଟ୍ ଅଛି ସେଇଠି ରଖିପାରିବେ ଓକେ ତ ଷୋହଳ ଷୋହଳ ଟଙ୍କା ପର୍ କିଲୋମିଟର୍ ଷୋହଳ ଟଙ୍କା ହିସାବରେ ଟୋଲ୍ ଫ୍ରୀ ଡ୍ରାଇଭର୍ ଫ୍ରୀ ଆପଣଙ୍କର ଆଜ୍ଞା ତ ଟୋଟାଲ୍ ଆପଣଙ୍କର ଯେତିକି ଆମାଉଣ୍ଟ୍ ହେଉଛି ଆମର ଏତିକି କିଲୋମିଟର୍ ଆମେ ହିସାବ ଯେତିକି ହିସାବ ତ ପରେ କରିବା ଏବେ ମୋତେ ଆପଣ ପେଟ୍ରୋଲ୍ ଆଲାଉନ୍ସ୍ ପାଇଁ ଆପଣ ମୋତେ ଷାଠିଏ ହଜାର ଟଙ୍କା ଦିଅନ୍ତୁ ଷାଠିଏ ହଜାର ଦିଅନ୍ତୁ ଯଦି ଆପଣଙ୍କ ପାଖରେ ସର୍ଟ୍ ସାର୍ଟ ଅଛି ତ ଆପଣ ମ୍ୟାନେଜ୍ କରିକି କେତେ କ'ଣ ଦେବେ ମୁଁ ଆପଣଙ୍କୁ ମୋ ଆକାଉଣ୍ଟ୍ ନମ୍ବର୍ କହୁଛି ସେଠି ଆପଣ ଡିପୋଜିଟ୍ କରିଦେବେ ଆଜ୍ଞା କୁହନ୍ତୁ ମୋ ବ୍ୟାଙ୍କ୍ ଖାତା ନମ୍ବର୍ ମୋ ବ୍ୟାଙ୍କ୍ ଖାତା ନମ୍ବର୍ ଆଜ୍ଞା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏକ ତିନି ଛଅ ଶୂନ ଛଅ ପାଞ୍ଚ ଶୂନ ଶୂନ ଶୂନ

ଆଇ ଏଫ୍ ସି ଆଇ ଏଫ୍ ସି କୋଡ଼୍ଟା ଆପଣ ଲେଖିଦିଅନ୍ତୁ ଜିରୋ ଜିରୋ ଜିରୋ ଏସ୍ ବି ଆଇ ଏନ୍ ଜିରୋ ଜିରୋ ଜିରୋ ଆଜ୍ଞା ତ ଏହି ଏହି ଖାତା ନମ୍ବର୍ରେ ଆପଣ ପଇସା ମୋତେ ପୈଠ କରିଦିଅନ୍ତୁ

ଧନ୍ୟବାଦ